କୃଷି ଓ କୃଷକ ପାଇଁ ଏବେ ଆମ ଗାଁ ଗହଳିରେ କୃଷକସାଥୀ ମଧ୍ୟ ନିୟୋଜିତ ହୋଇଛନ୍ତି ଯେଉଁଥିରେ କି ସରକାରୀ ହିସାବରେ ସେମାନେ ଆମ କୃଷକମାନଙ୍କୁ କୃଷି ବାବଦରେ ସବୁବେଳେ ବୁଝାଇଥାନ୍ତି ଏବଂ ସରକାରୀ ହିସାବରେ ବହୁ ପ୍ରକାରର ସାହାଯ୍ୟ ମଧ୍ୟ ମିଳିଥାଏ ଏଥିରେ ଆମର ଯୋଉ ରହିଛନ୍ତି କୃଷକ ସାଥୀ ସେ ଆମର ଗାଁ ଗହଳିରେ ସମସ୍ତ କୃଷକ କୃଷକମାନଙ୍କୁ ସବୁବେଳେ ମିଟିଂ ମାଧ୍ୟମରେ ବସାଇ ସେମାନଙ୍କୁ ବୁଝାଇଥାନ୍ତି କୃଷି ବାବଦରେ ଏ ହେଉଛି ସରକାରୀ ହିସାବରେ ଏବଂ ବେସରକାରୀ ହିସାବରେ ବି ସେମିତି ଆମର ଯୋଉ ରହିଛି ଏନ୍ଜିଓ ସଂସ୍ଥା ସେଥିରେ ମଧ୍ୟ ଘର ଘର ବୁଲି ସେମାନେ ଯୋଉ ବୁଝାଇଥାନ୍ତି ସେଥିରେ ମଧ୍ୟ ଆମେ ବହୁତ ସାହାଯ୍ୟ ପାଇଥାଉ ଆଉ ଏଭଳି ଭାବରେ ଆମେ କୃଷି ଓ କୃଷକ ମାନଙ୍କ ପାଇଁ ଯୋଉ ସବୁ ସାହାଯ୍ୟ ରହିଛି ସେସବୁ ଆମକୁ ସେମାନେ ସରକାରୀ ମାଧ୍ୟମରେ ବି ବୁଝାଇଥାନ୍ତି ଏମିତି ସବୁ ଆମେ ସରକାରଙ୍କ ତରଫରୁ ବହୁ ପ୍ରକାରର ସରକାରୀ ସାହାଯ୍ୟ ସମର୍ଥନ ପାଇଥାଉ ତେଣୁ ଆମେ କୃଷି ବହୁତ ଭଲ ଭାବରେ କରିଥାଉ ଯାହାଫଳରେ ଆମର କୌଣସି ଅସୁବିଧା ନଥାଏ କୃଷି କରିବାରେ ସମସ୍ତେ ଗାଁ ଗହଳିରେ ସେ ବୁଝି ବି ଥାନ୍ତି କାହିଁକି ନା ଗାଁ ଗହଳିରେ ତ ଅଧିକାଂଶ ଲୋକ ମାନେ ମୂର୍ଖ ବି ରହିଛନ୍ତି ତେଣୁ ସେମାନଙ୍କୁ ସବୁ ବୁଝାଇଥାନ୍ତି ଆମର କୃଷକ ସାଥୀମାନେ ଆସି ସମସ୍ତଙ୍କ ଗାଁ ଗହଳିରେ ଯାଇ ସାହି ସାହିରେ ଯାଇ ମିଟିଂ କରି ସେମାନେ ବୁଝାଇଥାନ୍ତି ସବୁ ଏଇ କୃଷି ବିଭାଗରେ ବ୍ୟବସ୍ଥା ବାବଦରେ ତେଣୁ କୌଣସି ଅସୁବିଧା ନଥାଏ